ଗ୍ରାମାଞ୍ଚଳରେ କୃଷକମାନେ ବିଭିନ୍ନ ପ୍ରକାରର ସମସ୍ୟାରେ ସମ୍ମୁଖୀନ ହୋଇଥାନ୍ତି ଯେମିତି କି ଆଜିର ଚାଷୀମାନେ ସାଧାରଣତଃ ପାଣିପାଗକୁ ନେଇ ବିଭିନ୍ନ ପ୍ରକାରର ପରିବର୍ତ୍ତନ ହେବା ସକାଶେ ସେମାନେ ବିଭିନ୍ନ ପ୍ରକାର ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଯେହେତୁ ଚାଷପାଇଁ ଉପଯୋଗୀ ପାଣିପାଗ ନିହାତି ରହିବା ଦରକାର ଚାଷପାଇଁ ଯଦି ଉପଯୁକ୍ତ ପାଣି ପାଗ ନ ରହିବ ତାହେଲେ ଚାଷୀ ଚାଷ କାମ ଆଦୌ କରିପାରିବ ନାହିଁ ସେଥିପାଇଁ ଆଜିର ଦିନରେ କ'ଣ ହେଉଛି ଜଳବାୟୁ ବିଭିନ୍ନ ପ୍ରକାର ଦିନ ପରିବର୍ତ୍ତନ ହୋଇଯାଇଛି ଯାହାଦ୍ୱାରା ଖରା ଅଧିକ ପରିମାଣରେ ହେଉଛି ବର୍ଷା ହେଉନାହିଁ ଆଉ ଯେଉଁ ଟାଇମରେ ଯାହା ଦରକାର ଧର ଚାଷ ଟାଇମରେ ସାଧାରଣତଃ ପାଣିପାଗ ଯଦି ଠିକ୍ ନ ରହିବ ତାହେଲେ ଚାଷ କାମରେ ନିହାତି ବ୍ୟାଘାତ ଘଟିବ ସେଥିପାଇଁ ଖରା ଦିନରେ କ'ଣ ହେଉଛି ପାଣି ଠିକ୍ ସେ ସଫିସିଏଣ୍ଟ ମିଳୁନାହିଁ ଯାହାଦ୍ୱାରା ଚାଷୀ ତାର ଚାଷ କାମକୁ ଆଗକୁ ବଢ଼ାଇ ପାରୁନାହିଁ ସେଥିପାଇଁ ସେ କ'ଣ କରୁଛି ନା ବିଭିନ୍ନ ପ୍ରକାର କେନାଲ ଆଉ ଉଁ ବୋରୱଲ ଏହା ଉପରେ ନିର୍ଭର କରୁଛି ଯଦି ନିର୍ଭର କରୁଛି କିନ୍ତୁ ଗରମ ଦିନରେ କ'ଣ ହଉଛି ବୋରୱଲ କୂଅ ପୋଖରୀରୁ ପାଣି ଶୁଖିଯାଉଛି ଯାହାଦ୍ୱାରା ପାଣିର ଅଭାବ ରହୁଛି ସେଥିପାଇଁ ସେ ଚାଷ କାମ ଆଦୌ ଭଲ କରିପାରୁନାହିଁ ଆଉ ଗୋଟେ ଜିନିଷ ବର୍ଷା ଦିନରେ ବର୍ଷା ଯେତେବେଳେ ହେବା କଥା ସେତେବେଳେ ଯେତେବେଳେ ଚାଷ କାମ ପାଇଁ ବର୍ଷା ଆବଶ୍ୟକ ସେତେବେଳେ ଠିକ୍ ଟାଇମରେ ବର୍ଷା ହେଉନି ଆଉ ଯେତେବେଳେ ଆବଶ୍ୟକ ନ ଥାଏ ସେ ସେତେବେଳେ ହିଁ ବର୍ଷା ହୋଇଥାଏ ଯାହାଦ୍ୱାରା ଚାଷୀ ତାର ଚାଷ କାମରେ ବିଭିନ୍ନ ପ୍ରକାର ଅସୁବିଧାରେ ସମ୍ମୁଖୀନ ହୁଏ ଏହାଦ୍ୱାରା ଚାଷ ନଷ୍ଟ ହୁଅ ଆଉ ଚାଷ ତାର ଟୋଟାଲ ଉଜୁଡ଼ିଯାଏ ସଂସାରମାନଙ୍କରେ ଆଉ ଯେଉଁ ଧାର କରଜ କରିକି ଯେଉଁ ଚାଷ କରିଥାଏ ତାର ମୂଲ୍ୟ କିଛି ସେ ପାଏନା ଆଉ ସେଥିପାଇଁ ଚାଷୀ ମଧ୍ୟ ଆତ୍ମହତ୍ୟା କରିବା ପାଇଁ ମଧ୍ୟ ପଛାଏନାହିଁ ଆଉ ଗୋଟେ ଜିନିଷ ମଣ୍ଡି ମଣ୍ଡି ଯେଉଁ ଅଛି ଆମର ଗ୍ରା ଚାଷ ଚାଷୀ ମାନଙ୍କ ପାଇଁ ମଣ୍ଡିର ବ୍ୟବସ୍ଥା ଠିକ୍ ସେ ନାହିଁ ଯାହାଦ୍ୱାରା ସେ ଯେଉଁ ଚାଷ ଜମିରୁ ଯେଉଁ ଫଳ ପାଏ ତାହାକୁ ନେଇ ସେ ବଜ଼ାରରେ ଠିକ୍ ସେ ବିକ୍ରି କରିପାରେନା ଯଦି ବିକେ କମ୍ ଦାମରେ ବିକିଥାଏ ଯଦି ମଣ୍ଡି ରୁହନ୍ତା ତାହେଲେ ସେ ଉପଯୁକ୍ତ ପରିମାଣ ପାଉଣା ପାଆନ୍ତା ତା ପରିବାରକୁ ସେ ଭଲସେ ପୋଷି ପୋଷିପାରନ୍ତା ଆଉ ଗୋଟେ ଜିନିଷ ହେଉଛି ଆମ ଦେଶ ହେଉଛି କୃଷି ପ୍ରଧାନ ଦେଶ ଯଦି ସରକାର ଏହା ଉପରେ ଯଦି ଗୁରୁତ୍ୱ ଦିଅନ୍ତେ ଚାଷୀମାନଙ୍କୁ ଅଗ୍ର ଅଧିକାର ଦେବା ଦରକାର ଚାଷୀମାନଙ୍କର ରୋଜଗାର ଆଗକୁ ନିହାତି ବଢ଼ିବା ଦରକାର ଯ ଚାଷୀ ମାନଙ୍କର ରୋଜଗାର ଅଧିକ ନ ହେବ ତାହେଲେ ଆମ ଦେଶ ଉଜୁଡ଼ିବା ପାଇଁ ବାଧ୍ୟ ଆଉ ଏହି ଦିଗରେ ସରକାର ଯଦି ବିଭିନ୍ନ ପ୍ରକାରର ଆର୍ଥିକ ସହାୟତା ସନ ଚାଷୀଙ୍କ ପାଇଁ ବିଭିନ୍ନ ପ୍ରକାରର ସ୍କିମର ବ୍ୟବସ୍ଥା କରି ଚାଷୀଙ୍କୁ ଯଦି ଅଧିକ ଲାଭ ଦେଇପାରିବେ ତାହେଲେ ବିଭିନ୍ନ ପ୍ରକାର ସମସ୍ୟାରୁ ଚାଷୀମାନେ ଉପଶମ ପାଇପାରିବେ